ଚାଷ୍ ଚାଷ୍ କଲେ ତ ଇଟା ବାତ୍ୟା ହେଲେ ଗଲା ସବୁ ଯେତେ ଚାଷ୍ କରିଥିବ ତାର୍ କୁଆପଥର୍ ଥି ସବୁ ଇଟା ମାଡ଼ିିକରି ସବୁ ବେକାର୍ ହେଇଯିବା ଯେନ୍ ତର୍ବୁଜ୍ ଚାଷ୍ କରନା ବାଇଗଣ୍ କର କି ଟମାଟର୍ ଜଣା ବି କଲେ ବି କୁଆପଥର୍ ମାଡ଼୍ଲେ ସବୁ କୃଷକମାନେ ବହୁତ ହଇରାଣ୍ରେ ପଡ଼ୁଛନ୍ ଯେନ୍ମାନେ ଚାଷ୍ କରୁଛନ୍ ଆମେ ଆମେ ଚାଷ୍ କରୁଛନ୍ତି ସେମାନଙ୍କର୍ ହେତେ ଚାଷ୍ କରିକି ଖର୍ଚ୍ଚା କରୁଥିବେ ସେ କୁଆପଥର୍ରେ ଦେଲା ସେଟା ବହୁତ୍ କଠିନ୍ ପରିଶ୍ରମ କରାହଉଛେ କାମ୍ କରିକିରି ସେଟା ବି ଯଉଛେ କୁଆପଥର୍ରେ ହେଲା ବେଲେ ବାତ୍ୟା ହେଲାବେଲେ ଗଲା ସେଟା ବନ୍ୟା ବନ୍ୟା ହେଲେ ତ ଆଉ ସବୁ ଇଟା ଓପାଡ଼ି ନେଇକିରି ଫିକିଦବ ଶୀତ ଶୀତରେ ଟିକେ ଚଲିବ ଚାଷ କଲେ ଚାଷରେ ଶୀତରେ ଟିକେ ଚଲିବ କିଛି ପ୍ରୋବ୍ଲେମ୍ ନାଇଁ ହୁଏ ବାତ୍ୟାରେ ବହୁତ ପ୍ରୋବ୍ଲେମ୍ ବାତ୍ୟା ଆସିଲା ବେଳେ କୃଷକ ଯେତେ କରିଥିବା ସବୁ ତାର୍ ପଏସା ପତର୍ ଦେଇକରି ଗହନା ଉନା କରିକିରି ଚାଷ କରିଥିବା ତାର୍ କ୍ଷତି ବହୁତ୍ ବହୁତ୍ କ୍ଷତି ହଉଛେ ଯେନ୍ତାକି ତାର୍ ଆର ବର୍ଷ ହେଇଥିଲା ଆମ ଇ ପାଖେ କୁଆପଥର୍ରେ ସବୁ ଗଲା ତେବେ ଏବେ ଦି ମାସ ପରେ କୁଆପଥର୍ରେ ଯେନ୍ ମାଡ଼ ଯେନ୍ଟାକି ତର୍ବୁଜ୍ ସବୁ ତର୍ବୁଜ୍ ଚାଷ୍ ପାତଲ୍ଘଟା ଯୋଗେଇ ଥିଲେ ତାର୍ ସବୁ ଗଲା